ପରିବହନ ଏବଂ ଯାତ୍ରାର ବହୁତ ତା ବହୁତ ମାତ୍ରାରେ ବଢ଼ିଚଲିଛି ଯାହାକି ଦୈନନ୍ଦିନ ଜୀବନରେ ଦୁଇ କିମ୍ବା ତିନି କିମ୍ବା ଚାରି କିମ୍ବା ଛଅ ଚକିଆଜାନର ବ୍ୟବହାର ବହୁତ ବଢ଼ି ଚାଲିଛି ଯାହାଦ୍ୱାରା କିି ଲୋକମାନେ ଯିବା ଆସିବା ମଧ୍ୟ ନିଜ ବାଇକ୍ କିମ୍ବା କାର୍ରେ ଯିବା ଆସିବା କରନ୍ତି ଯାହାଫଳରେ ଏବେ ରାସ୍ତା ରାସ୍ତା ଗୁଡ଼ିକର ମଧ୍ୟ ତାକି ନିଜ ଲମ୍ବାଇ ଭାବରେ ବା ବହୁତ ତିଆରି କରାଯାଇଛି ଯାହାକି ଆଗକାଳ ଲୋକମାନେ ଡକ୍ଟରଖାନା ହଉ କିମ୍ବା କୌଣସି ପରିବା ଦୋକାନ କିମ୍ବା ବଡ଼ ବଡ଼ ଦୋକାନକୁ ଯିବା ପାଇଁ ହେଲେ ବଡ଼ ବଡ଼ ଦୋକାନକୁ ଯିବା ହେଲେ ହେଲେ ଗାଁ ଠୁ ସହରକୁ ଯିବା ପାଇଁ ହେଲେ ବହୁତ କଷ୍ଟ ଭାବରେ ସେ ଯିବା ଆସିବା କରୁଥିଲେ ଏବଂ ମଧ୍ୟ କୌଣସି ଦୁର୍ଘଟଣା ଘଟିଗଲେ ଆମ୍ବୁଲାନ୍ସରୁ ମଧ୍ୟ ବ୍ୟବହାର କରିଯାଉଥିଲା ଯାହାକି ଆମ୍ବୁଲାନ୍ସ ମଧ୍ୟ ସେଇଠି ସେ ଦୁର୍ଘଟଣା ସ୍ଥାନକୁ ଆସିବା ପାଇଁଲେ ବହୁତ ସମୟ ଲାଗୁଥିଲା ଯାହାକି ରାସ୍ତା ତିଆରି ହେବା ଫଳରେ ଲୋକମାନଙ୍କ ଅଥତ ଦୁର୍ଘଟଣା ଘଟିବା ଦ୍ୱାରା ଆମ୍ବୁଲାନ୍ସ କିମ୍ବା ଅଗ୍ନି ଅଗ୍ନିସମ ଗୁଡ଼ିକ ପୋଲିସ ଯାଇକି ଆମର ପୋଲିସ ମଧ୍ୟ କମ୍ ସମୟରେ ମଧ୍ୟ ସେଇଠି ପହଞ୍ଚି ପାରୁଛନ୍ତି ରାସ୍ତାର ରାସ୍ତାର ବହୁତ ରାସ୍ତା ବନାଇବା ଦ୍ୱାରା ବହୁତ ବହୁତ ଭଲ ରହିଛି ଏବଂ ଲୋକ ମଧ୍ୟ ଲୋକ ମଧ୍ୟ ନିଜ ସହର କିମ୍ବା ଗାଁ ଗାଁ ଭିତରକୁ ଯିବା ପାଇଁ ହେଲେ କିମ୍ବା କୌଣସି ପରିବହନ ବା ନିଜର ବେପାର ମଧ୍ୟ ବେପାର କୌଣସି ବଡ଼ ବଡ଼ ଦୋକାନ ଜିନିଷ ଗୁଡ଼ିକ ନେବା ଆଣିବାରେ ମଧ୍ୟ ପରିବହନରେ ମଧ୍ୟ ସୁବିଧା ଭଲ ରହିଛି